ତୁ ଜ୍ୟୋତି କହୁଛୁ ଟି ଆରେ ମୁଁ ପା ଏବେ ବରହମପୁର ରେ ଅଛି ହଉ ହଉ ଆସେ ଆସେ ହଁ ଆ ମୁଁ ସେହି ପାଖା ପାଖି ଅଛି ତ ବସ ଷ୍ଟାଣ୍ଡ ପାଖା ପାଖି ଆସେ ଏହିଠି ଓହ୍ଲାଇବା ଆମେ ଯିବା ପୁରୀ ଉପମା ଖାଇବା ଭଲ ଟେଷ୍ଟି ଏହିଠି ମୁଁ ଯେଉଁଠି କହୁଛି ସେହିଠିକି ଯିବା ଖାଇବା ପାଇଁ ସେହିଠି ସବୁଠୁ ଭଲ ଯିବା ବରହମପୁର ସେହିଠି ପାଖାପାଖି ଯାହା ଦେଖିକି ଆସିବା ଆଉ ବୁଲିବା ଟ୍ରେନ ରେ ଆସିବା ଆସିଲା ବେଳକୁ ଟ୍ରେନ ରେ ହଁ ଖାଲି ପୁରୀ ଉପମାରେ ତ ପେଟ ଫୁଲ ହୋଇଯିବ ଆଉ କ'ଣ ଖାଇବା ଆଉ ସେକେଣ୍ଡ ଟାଇମ ଯାହା ଭାବିବା ଖାଇବା ପାଇଁ ଆଉ ବର୍ତ୍ତମାନ ପୁରୀ ଉପମା ହଉ ରଖୁଛି ତୁ ଶୀଘ୍ର ଆସେ